ହଁ ଦିଦି ନମସ୍କାର

ହଁ ଦିଦି ମୁଁ ଶୁଣିବାକୁ ପାଇଲି ଆଗାମୀ ବର୍ଷ ପାଇଁ କ'ଣ ଜିଲ୍ଲା ସ୍ତରୀୟ ଖେଳ ହେଉଛି ଆଉ ଦିଦି ମୁଁ ତିନିଟା ଖେଳରେ ଭାଗ ନେଇଥାନ୍ତି ମୋର ଦୌଡ଼ ପ୍ରତିଯୋଗିତାରେ ଆଉ ବାସ୍କେଟ୍ରେ ଆଉ କବାଡ଼ି ଖେଳରେ ଆଜ୍ଞା ଦିଦି ମୁଁ ସକାଳୁ ଉଠିକି ଯାଉଛି ନାଇଁ ଘରେ ଟିକିଏ ପ୍ରୋବ୍ଲେମ୍ ଅଛି ତ ମୁଁ ଘରୁ ଯିବା ଆସିବା କରିବି ଠିକ୍ ଟାଇମ୍ରେ ପହଞ୍ଚିବି ଖେଳ ଆରମ୍ଭ ହଉ ଦେଖିବି ଦିଦି ସେମାନେ ଯଦି ରହିବେ ମୁଁ ରହିଯିବି ନହେଲେ ଆଉ ତାଙ୍କ ସହିତ ଆଉ ଖେଳ ସରିଲେ ପଳେଇଆସିବି ହଁ ଦିଦି ସେ ଦୀପକ ଦିଦି

ଆଚ୍ଛା ଦିଦି ଦୀପକ ଦୀପକ କେଉଁ ଖେଳରେ ଭାଗ ନେଇଛି ଆଉ ଆଚ୍ଛା ତାକୁ ଦୌଡ଼ା ପ୍ରତିଯୋଗିତାରେ ଲେଖିଲେନି ସେ ତ ଭଲ ଆର ବର୍ଷ ଫାଷ୍ଟ୍ ହୋଇଥିଲା ଆଚ୍ଛା ମାନସ ଅଛି

ମୁଁ ଚାରିଶହ ନେବି

ଆଜ୍ଞା ହଁ ଦିଦି ଭଲ ଅଛି ମଝିରେ ଟିକିଏ ଖରାପ ହୋଇଯାଇଥିଲା ଡାକ୍ତରଙ୍କୁ ଦେଖାହେଇକି ମେଡ଼ିସିନ୍ ଫେଡ଼ିସିନ୍ ଆଣିକି ଖାଇକି ଏବେ ସୁସ୍ଥ ଅଛି ଆଉ ଖେଳ ପାଇଁ ମୁଁ ହଁ ପ୍ରାକ୍ଟିସ୍ କରୁଛି ସକାଳୁ ଉଠିକି ମର୍ଣ୍ଣିଂ ଟାଇମ୍ରେ ଆଉ ଇଭନିଂ ଟାଇମ୍ରେ ବି ପ୍ରାକ୍ଟିସ୍ କରୁଛି ହଉ ଦିଦି ଆଜ୍ଞା ଆଜ୍ଞା ଦିଦି ହଉ ଦିଦି ହଉ ଦିଦି ରହିଲି